ମୁଁ ମଞ୍ଜିରୁ ଗଛ ଉତ୍ପାଦନ କରିବାପାଇଁ ପ୍ରଥମେ ସୂ ଯେଉଁଠି ସୂର୍ଯ୍ୟ କିରଣ ପଡ଼ୁଥିବ ସେ ଜାଗାଟିକୁ ହାଣି ଦେବି କୋଦାଳ ସାହାଯ୍ୟରେ ତାପରେ ଇଁଅ ସେଠି କଲରାମଞ୍ଜି କିମ୍ବା କାକୁଡ଼ିମଞ୍ଜି ମୁଁ କାକୁଡ଼ିମଞ୍ଜି ନେବି କାକୁଡ଼ିମଞ୍ଜିକୁ ନେଇ ସେଥିରେ ପୋତିବି ପୋତି ସେଥିରେ ଛିଞ୍ଚନ ପ୍ରକ୍ରିୟାରେ ସେଥିରେ କିଛି ପାଣି ଛିଞ୍ଚିବି ମାଟି ସାହାଯ୍ୟରେ ତାକୁ ଘୋଡ଼ାଇ ଦେବି ଯେମିତିକି ପିମ୍ପୁଡ଼ି କିମ୍ବା ଜନ୍ଦା ସେହି ମଞ୍ଜିକୁ ଖାଇନପାରିବେ ସେଥିପାଇଁ ମୁଁ ସେଥିରେ କିଛି ଔଷଧ ବି ମୁଁ ମଧ୍ୟ ଦେବି ପକାଇବି ଯାହାଦ୍ଵାରା ପିମ୍ପୁଡ଼ି ଆଉ ଜନ୍ଦା ସେଥିରେ ନଷ୍ ସେ ମଞ୍ଜିକୁ ନଷ୍ଟ ନକରି ନପାରିବେ ଆଉ ତା'ପରେ ମୁଁ ସବୁଦିନ ଛିଞ୍ଚନ ଏ ପ୍ରକ୍ରିୟାରେ କିଛିକିଛି ପାଣି ଦେଇ ତାହାର ଯତ୍ନ ନେବି ସେ ଧିରେଧିରେ ଗଜା ବାହାରିବ ସେଥିରେ ମଧ୍ୟ ପାଣି ଦେବି ତା'ପରେ ସେଟା ଟିକେ ବଡ଼ ହୋଇସାରିଲାପରେ ଦେଖିବି ଯଦି ସୂର୍ଯ୍ୟକିରଣ ସେଠି ପଡ଼ୁଥିବ ତାହେଲେ ସେଠି ରଖିବି ଗଛଟିକୁ ଆଉ ଗଛ ଚାରିପଟରେ ବାଡ଼ ଦେବି ଯେମିତିକି ଗାଈଗୋରୁମାନେ ସେ ତାକୁ ଖାଇନପାରିବେ ଓ ସେ ବଢ଼ିବାପାଇଁ ସେ କେମିତି ଏ ବଢ଼ିବ ସିଏ ସେଥିପାଇଁ ମୁଁ ସେଥିରେ ସାର ମଧ୍ୟ ପ୍ରୟୋଗ କରିବି ଆଉ ଯଦି କୌଣସି ପ୍ରକାର ପୋକ ତାହାକୁ ନଷ୍ଟ କରିବେ କରିବା ପୂର୍ବରୁ ସେଥିରେ କ କୀଟନାଶକ ଔଷଧ ମଧ୍ୟ ଦେବି ହେ ହୋଇକି ଗଛଟି ସୁସ୍ଥ ଓ ସହିତ ବଢ଼ିପାରିବ